କେନ୍ଦ୍ରାପଡ଼ା ଜିଲ୍ଲାରେ ମୁଖ୍ୟ ପ୍ରାକୃତିକ ସମ୍ପଦ କହିଲେ ଜଳ ଆଉ ଜଙ୍ଗଲ ତେଣୁ ଜଳ ଜଙ୍ଗଲ ହେବା ଦ୍ୱାରା ଆମେ ସାରା ବିଶ୍ୱକୁ ପ୍ରଦୂଷଣ ମୁକ୍ତ କରୁଛୁ ତେଣୁ ଏଇଠି ମୁଖ୍ୟତଃ ଜଳ ରହିବା ଦ୍ୱାରା ମାଟିର କ୍ଷୟ ଘଟୁଛି ଅବକ୍ଷୟ ବି ଅଛି ତେଣୁ ଜଳ ଜଙ୍ଗଲ ଆପଣଙ୍କର ପ୍ରଦୂଷଣ ମୁକ୍ତ ଏଇଠି ହୋଇପାରୁଛି